ଭାଇ ମୁଁ ଏଠାରୁ ନାନ୍ ଦୁଇଟା ବିରିୟାନି ଦୁଇଟା ଆଉ କିଛି ବଟର ପନିର୍ ନେଇଛି ଏହା କେତେ ପଇସା ପନ୍ଦରଶହ ଟଙ୍କା ହୋଇଛି ମୁଁ ଗୁଗୁଲ ପେରେ ଛାଡ଼ିଦେଇଛି ଏହାକୁ ତୁମେ ମଧ୍ୟ ଦେଖିଦିଅ ମୁଁ ଦେଖିବି ମୋର ବି ଏଥିରେ ଯାଇଛି ମୁଁ ତାହା ସଫଳ ହୋଇଛି କି ନାହିଁ ତାହା ମୁଁ ସୁନିଶ୍ଚିତ ହୁଅନ୍ତି ତା'ପରେ ପେରେ ବାହାର କରି ଦେଖିଲି ଏହା ସଫଳ ହୋଇଛି ମୋର ମୁଁ ଜାଣିଛି